ହଁ ମୁଁ ପାଞ୍ଚଟା ତାରିଖ ମନେ ରଖିପାରିବି ଷୋହଳ ଛଅ ଉଣେଇଶହ ଚଉରାନବେ ପନ୍ଦର ବାର ଦୁଇ ହଜାର କୋଡ଼ିଏ ପନ୍ଦର ପାଞ୍ଚ ଦୁଇ ହଜାର ପନ୍ଦର ସାତ ଆଠ ଦୁଇ ହଜାର ଏକୋଇଶି ପାଞ୍ଚ ବାର ଦୁଇ ହଜାର ତେଇଶି